ହଁ ହ୍ୟାଲୋ କିଏ କହୁଛନ୍ତି ହଁ ମୁଁ ହଁ ହଁ ହଁ କୁହନ୍ତୁ ନାହିଁ ଟିକେ ଆଉ ଲେଟ୍ ହେବ ଦୁଇ ଦିନ ଅଛି ଆଉ ଦୁଇ ଦିନ ଗଲେ ସରିଯିବ ଟାଇଟ୍ ହେଉଛି ସେତିକିବେଳେ କହିଥାନ୍ତେ ଟାଇଟ୍ ହେଉଛି ଆଣି ଦେଖାଇଥାନ୍ତେ ଏତେଦିନ ପରେ କହିଲେ ସବୁ ତ କରୁଛନ୍ତି ମୋ ପାଖରେ ଆଉ ଟାଇଟ୍ ହେଲା କହିଥାନ୍ତେ ସେତେବେଳେ ଯେତେବେଳେ ନେଲେ ହଁ ଟିକେ ନେଇ ଦେଖନ୍ତୁ ଆଗ ମୋ ଡ୍ରେସ୍ ତ ସରିନି ସରିଲେ ନେବେ ଯେତେବେଳେ ନେବେ ଦେଖିବେ ଆଉ ଡ୍ରେସ୍ ଟାଇଟ୍ ବ୍ଲାଉଜ୍ ଯେତେବେଳେ ନେଲେ ମୋତେ କହିଥାଆନ୍ତେ ଟାଇଟ୍ ହେଉଛି ଏଇ ହାତଟା ମୁଁ ତାକୁ ସାଙ୍ଗେ ସାଙ୍ଗେ ଫିଟାଇକି କରି ଦେଇଥାଆନ୍ତି ନାହିଁ ଡ୍ରେସ୍ଟା ଭଲ ହୋଇଛି ମୁଁ ଟିକେ କମ୍ପ୍ଲିଟ୍ କରିଦିଏ କମ୍ପ୍ଲିଟ୍ କଲେ ନେଇ ଦେଖିବେ କେମିତି ଫିଟିଂ ହେଉଛି କି ଇଏ ହେଉଛି ଟାଇଟ୍ ହେଉଛି ଆଉ ସେ ମୋ କମ୍ପ୍ଲିଟ୍ କଲେ ଆପଣ ଫୋନ୍ ପଛେ କରିବେ ଆଉ ହଁ ହଁ ମୋର ତ ପରେ ସବୁବେଳେ କରୁଛନ୍ତି ଦେଖିବେ ଆଉ ଏଇଟା ସେଇଟା ସିନା ଟାଇଟ୍ ହେଇଗନା ବ୍ଲାଉଜ୍ଟା କ'ଣଟା ହେଲା କିନ୍ତୁ ଡ୍ରେସ୍ଟା ଦେଖିବେ ଡ୍ରେସ୍ଟା ଦେଖିସାରିଲା ପରେ ତା ପରେ କରିବେ ଆଉ ହଁ ମୁଁ ନା ହଁ ମୁଁ ଏଇଟା ଏଇଟା ଟିକେ ଢ଼ିଲା କରିଛି ଏଇଟାରେ ୟୁଜ୍ କରିଛି ଏଇଟା ପିନ୍ଧିକି ଦେଖିବେ ଦେଖି ସାରିଲା ପରେ କହିବେ ଡ୍ରେସ୍ରେ ଥ୍ରୀ ହଣ୍ଡ୍ରେଡ଼୍ ସମସ୍ତେ ଦେଉଛନ୍ତି ତ ତମର ତ ସବୁ କରୁଚି ସବୁ ତିଆରି ଏଠି ଆଉ ମୁଁ ଆଉ ତମକୁ କ'ଣ କହିବି ନାହିଁ ଡ୍ରେସ୍ ଯେତିକି ତମେ ବୁଝୁନ ମାର୍କେଟ୍ରେ ଯେତିକି ବୁଝ ମାର୍କେଟ୍ରେ ବୁଝିକି ମୋତେ ଦେବ ଆଉ କ'ଣ ମୁଁ ତମକୁ କହୁନି ତମେ ସବୁବେଳେ ତିଆରି କରୁଛ ମାର୍କେଟ୍ରେ ବୁଝ ତମେ ସବୁ ଡେଲି କଷ୍ଟମର୍ ତୁମେ ଯାହା ତୁମକୁ କହିବି କ'ଣ ହଉ ରଖୁଛି